କର୍କଟ ହୃଦ ରୋଗ ଭଲି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସୁବିଧା ଅଛି ସେଗୁଡ଼ିକ ଗ୍ରହଣୀୟ ଏବଂ ସୁଲଭ ସୁଲଭ କିପରି ନାଁ ଯେଉଁମାନେ ସ୍ଵାସ୍ଥ୍ୟ କାର୍ଡ଼ ପାଇଥାନ୍ତି ସେମାନେ ବହୁତ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି ଯେଉଁମାନଙ୍କର ନାହିଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିନ୍ତୁ ଏଠିକାର ସବୁପ୍ରକାର ସୁବିଧା ସହଯୋଗ ସବୁ ରହିଛି ଯାହାକି କେମୋ ଫିଜିଅଥେରାପି ଡାୟାଲିସୀସ ହୋଇପାରୁଛି ସେମାନଙ୍କର ଡକ୍ଟର ମାନେ ଶୀଘ୍ର ଆସିକି ଦେଖନ୍ତି ତାଙ୍କୁ ବେଡ଼୍ ଦିଅନ୍ତି ବେଡ଼୍ ପରେ ଔଷଧ ପତ୍ର ସବୁପ୍ରକାର ସୁବିଧା ତାଙ୍କୁ ଦେଖନ୍ତି କିନ୍ତୁ ଯେଉଁମାନଙ୍କର ନାହିଁ ସେମାନେ ବହୁତ ଅସୁବିଧା ହୁଅନ୍ତି ଯାହାକି ବହୁତ ପଇସା ପତ୍ର ଖର୍ଚ୍ଚ କରି ସେମାନେ ଚିକିତ୍ସା ହୁଅନ୍ତି ସେମାନେ ଚିକିତ୍ସା ହୁଅନ୍ତି ବେଡ଼୍ ବେଡ଼୍ ଯେଉଁମାନଙ୍କର କାର୍ଡ଼ ଅଛି ସେମାନଙ୍କର ବେଡ଼୍ ଫେଡ଼ ବେଡ଼୍ ଆଉ ସବୁପ୍ରକାର ସୁବିଧା ପାଇଥାନ୍ତି ସେମାନଙ୍କର ଆଉ ପାଇସପତ୍ର ଲାଗେ ନାହିଁ କିନ୍ତୁ ବିଜୁ ସ୍ଵାସ୍ଥ୍ୟ କାର୍ଡ଼ ସେମାନେ ଦେଇଛି ଯାହାକି ସେମାନେ ବହୁତ ଉପକାର ପାଉଛନ୍ତି